ହ୍ୟାଲୋ ମୁଁ ସୁମନ ନାୟକ ଏହି ଠିକଣାରେ ମୁଁ କିଛି ଖାଇବା ଅର୍ଡ଼ର କରିଥିଲି କିନ୍ତୁ ଏବେ ସେହି ଖାଇବାକୁ ମୁଁ ନେଇପାରିବି ନାହିଁ କାରଣ ମୁଁ ଏକ ଅନ୍ୟ ଜାଗାକୁ ପଳେଇଆସିଛି ସେଥିପାଇଁ ଆପଣ ମୋ ଆଡ଼୍ରେସ୍ ସାତ ଛଅ ଏକ ଦୁଇ ଚାରି ଆପଣ ଡିଲିଟ୍ କରି ସାତ ଛଅ ଏକ ଦୁଇ ଛଅକୁ ଭଞ୍ଜନଗର ସେଠାକୁ ଆପଣ ପଠାଇ ପାରିବେ କି